ଯେ ଆପଣ ତାରିଣୀ ହୋଟେଲ ଦେଇଛନ୍ତି କୃଷ୍ଣଚନ୍ଦ୍ର ମିଶ୍ର ଆପଣ କି କି ଖାଦ୍ୟ ଭାତ ଡାଲି ତରକାରୀ ମାଛ ମାଂସ ଅଣ୍ଡା କେତେ ଆପଣ ମୂଲ୍ୟ ନେଉଛନ୍ତି ଯଦି ଅସୁବିଧା କି ଖାଦ୍ୟରୁ ବିବର୍ଚିତ ହୁଏ ଆପଣ ସେଥିରେ ଭକ୍ତି ହେବେ ବିଭକ୍ତି ହେବେ ଆପଣ ଶୁଦ୍ଧ ଖାଦ୍ୟ ଦେଇ ମୁଁ ହେଉଛିି ପ୍ରହ୍ଲାଦ ସାହୁ ଜିଲ୍ଲା ବଲାଙ୍ଗୀର ଥାନା ଆଗଲପୁର ଦୁର୍ଗା ବ୍ଲକ୍ ଡାକଘରର ରୋଡ଼୍ ଆପଣ ବୁଝି ସୁଝି ଖାଦ୍ୟ ସୁବିଧାରେ ଆପଣ ଦେବାକୁ ସୁନିଶ୍ଚିନ୍ତ ମୂଲ୍ୟ ଆପଣ ସୂଚିପତ୍ର ପଠାନ୍ତୁ ହଁ